ଏମିତି କେଉଁଠାରେ ଲେଖାାଯାଇନାହିଁ କି ରୋଷେଇ କରିବା କେବଳ ମହିଳାଙ୍କ କାମ ବୋଲି ଯେମିତିକି ଆମେ ସମସ୍ତେ ଜାଣିଛନ୍ତି ଆମେ ସମସ୍ତେ କହୁଛନ୍ତି ସବୁଠାରେ କି ମହିଳା ପୁରୁଷ ସମସ୍ତେ ଗୋଟିଏ ଯେମିତିକି ଗୋଟେ ଲାଇନ୍ ରଖନ୍ତି ଜେଣ୍ଡର୍ ଇକ୍ୱାଲିଟି ତ ଜେଣ୍ଡର୍ ଇକ୍ୱାଲିଟି ସେତେବେଳେ ଯାଇକି ସେ ରୁଲ୍ ଫଲୋ ହବ ଯେତେବେଳେ ଆମେ ମହିଳା ଏବଂ ପୁରୁଷମାନଙ୍କ ମଧ୍ୟରେ ସେମିତି କିଛି ତଫାତ୍ ଦେଖିବାନି ଦୁହିିଁଙ୍କୁ ଆମେ ସମାନ ଲେବେେଲ୍ରେ ଦେଖିବା ଯାହାଦ୍ୱାରା କି ସେମାନେ ସମାନ ଧରଣର ସମ୍ମାନ ପାଇପାରିବେ ସେମାନେ କେବଳ ନିଜ କାମ କରିବା ସହିତ ଯେମିତିକି ଜଣେ ସ୍ତ୍ରୀ ତାର ନିଜ କାମ କରିବା ସହିତ ପୁରୁଷକୁ ତା କାମରେ ସହଯୋଗ କରିବ ଜଣେ ସ୍ୱାମୀ ତାର ନିଜ କାମ କରିବା ସହିତ ତା ଘରର ସ୍ତ୍ରୀକୁ ବି ଯେମିତିକି ତା ମା ଭଉଣୀ ସ୍ତ୍ରୀ ସେମାନଙ୍କୁ ବି ମଧ୍ୟ ସାହାଯ୍ୟ କରିପାରିବ ରୋଷେଇ କରିବା ଯଦି କେବଳ ଗୋଟେ ସ୍ତ୍ରୀର କାମ ତା'ହେଲେ ଏମିତିକି କିଛି ଲେଖାଯାଇନି ରୋଷେଇ କରିବା ଉଭୟ ପୁରୁଷ ମହିଳା ଏବଂ ସ୍ତ୍ରୀ ମହିଳା ଦୁହିଁଙ୍କର କର୍ତ୍ତବ୍ୟ ଏମିତି ସେମିତି କିଛି ନାହିଁ କି କେବଳ ଇଏ ହିଁ ରୋଷେଇ କରିବ ସେମାନେ କରିବେନି ଏମିତି କିଛି ନାହିଁ ଯଦି ରୋଷେଇ ଏମାନେ କେବେ କେବେ ସାହାଯ୍ୟ କରିବେ ମହିଳା ଏ ପୁରୁଷମାନେ ତା'ହେଲେ ମହିଳାମାନେ ମଧ୍ୟ ପୁରୁଷମାନଙ୍କୁ ଅନେକ କ୍ଷେତ୍ରରେ ସାହାଯ୍ୟ କରିବେ ଯେମିତିକି ସେମାନେ ବାହାରେ ଟଙ୍କା ରୋଜଗାର କିଛି କରିକିି ଘରର ଘରକରଣାରେ ବହୁତ କ୍ଷେତ୍ରରେ ସାହାଯ୍ୟ କରିପାରିବେ ଆଜିକାଲି ସ୍ତ୍ରୀ ଯେ କେବଳ ରୋଷେଇ କରିବ ପୁରୁଷ ଯେ କେବଳ ବାହାରେ କାମ କରିକି ଘର ଚଳେଇବ ସେମିତି କେଉଁଟେ ଲେଖାଯାଏନି ଯଦି ଗୋଟେ ନାରୀଟେ ଏଜୁକେଟେଡ଼୍ ହେଉଛି ତା'ହେଲେ ତାର କମ୍ପ୍ଲିଟ୍ ପରିବାର ଏଜୁକେଟେଡ଼୍ ହେଇପାରିବ କିନ୍ତୁ ଯଦି ପୁରୁଷଟେ ଏଜୁକେଟେଡ଼୍ ହେଉଛି ତା'ହେଲେ କମ୍ପ୍ଲିଟ୍ ପରିବର୍ତ୍ତନ ହୁଏ ସେ ନିଜେ ହିଁ ଏକା ଏଜୁକେଟେଡ଼୍ ହେଇପାରିବ ଆମ ଘରେ ପୁରୁଷମାନେ ବି ରୋଷେଇ କରନ୍ତି କାହିଁକି କରିବେନି ସେମିତି ତ ନାହିଁ ନା କେବଳ ପୁରୁଷମାନେ ରୋଷେଇ କରିବେନି ନାରୀମାନେ ହିଁ ରୋଷେଇ କରିବେ ତେଣୁକରି ରୋଷେଇ କରିବା ଉଭୟ ମହିଳା ପୁରୁଷଙ୍କ କର୍ତ୍ତବ୍ୟ ଘର ସମ୍ଭାଳିବା ବି ଦୁହିଁଙ୍କ କର୍ତ୍ତବ୍ୟ ପରିବାର ସମ୍ଭାଳିବା ଦୁହିଁଙ୍କ କର୍ତ୍ତବ୍ୟ ଇଭେନ୍ ରୋଜଗାର କରି ଘରକୁ ସକ୍ଷମ କରିବା ଛୁଆପିଲାମାନଙ୍କର ଭବିଷ୍ୟତ ବିଷୟରେ ଭାବିବା ପ୍ରତ୍ୟେକଟି କ୍ଷେତ୍ରରେ ଦୁହିଁଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କେବଳ ଯେ ମହିଳା ସବୁ କ୍ଷେତ୍ରରେ ଦାୟୀ ହେବେ ବୋଲି ସେମିତି କେଉଁଠାରେ ବି ବର୍ଣ୍ଣନା କରାଯାଏ ନାହିଁ ଏହା ହେଉଛି ଆମେ ସମସ୍ତଙ୍କର ଗୋଟେ ଭୁଲ୍ ଧାରଣା ଏଇ ଭୁଲ୍ ଧାରଣାକୁ ଆମେ ସମାଜରୁ ଦୂରେଇବା ଦରକାର ଯାହାଦ୍ୱାରା କି ଅନେକ ଘରରେ ଯାହା ସବୁ ଡିଷ୍ଟବାନ୍ସ ହେଉଛି ଏସବୁକୁ ଛୋଟ ଛୋଟ କଥାକୁ ନେଇକି ସେସବୁ ଯେମିତି ବନ୍ଦ ହବ ଏବଂ ମହିଳା ପୁରୁଷମାନଙ୍କ ମଧ୍ୟରେ କୌଣସି ତଫାତ୍ କେହି ବି ଦେଖିବେନି ଉଭୟଙ୍କୁ ଆମେ ସମ୍ମାନ ସମ୍ମାନ ସ୍ତରରେ ସମ୍ମାନ ଦେବା ସମାନ୍ତରରେ ବ୍ୟବହାର କରିବା କାମ କ୍ଷେତ୍ରରେ ହେଉ କିି କୌଣସି ବି କାମରେ ଆମେ ମହିଳା ପୁରୁଷ ଦୁହିଁଙ୍କୁ ଆମେ ସମାନରେ ଦେଖିବା ତେବେ ଯାାଇକି ଆମ ସମାଜ ଉନ୍ନତି କରିପାରିବ ବହୁତ ନା କମିପାରିବ ଏବଂ ମହିଳାମାନେ ଆଜି ପର୍ଯ୍ୟନ୍ତ କେବଳ ରୋଷେଇ କରିକି ନା କମି ନାହାନ୍ତି ସେମାନେ ବହୁତ କିଛି କାମ କରିକି ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ କ'ଣ ଆନ୍ତର୍ଜାତୀୟ ସ୍ତରରେ କ'ଣ ସେମାନେ ସ୍ପେସ୍କୁ ବି ଯାଇକି ବହୁତ ନା କମେଇକି ଆସିଛନ୍ତି ତେଣୁକରି ମହିଳା ପୁରୁଷ ଗୋଟିଏ ସ୍ତରର ବୋଲି ଆମେ ସେଇ ମାଇଣ୍ଡ ସେଟ୍ ଆମେ କାଢ଼ି ଦବା କି ମହିଳା ରୋଷେଇ କରିବେ ପୁରୁଷମାନେ କେବଳ ବାହାରେ କାମ କରିକି ଘର ସମ୍ଭାଳିବେ